ଆମ ଘର ବାଲେଶ୍ୱର ବାଲେଶ୍ୱର ଜିଲ୍ଲାର ଅଛି କିନ୍ତୁ ଆମେ ବାଲେଶ୍ୱର ଟାଉନ୍ କି ହସ୍ପିଟାଲ୍କୁ ଯିବା ପାଇଁ ଆମ ଘର ପାଖରୁ ଦୁଇ କିଲୋମିଟର ଚାଲିକି ଯାଇଥାଉ ତ ସେ ଦୁଇ କିଲୋମିଟର ଚାଲିକି ଯିବା ପରେ ଆମେ ବସ୍ ପାଇଥାଉ ପାଇଲା ପରେ ବସ୍ ଯିବା ରାସ୍ତା ବି ବହୁତ ଖରାପ ଆଉ ବସଷ୍ଟାଣ୍ଡର ଅବସ୍ଥା ବି ଠିକ୍ ନାହିଁ ବସଷ୍ଟାଣ୍ଡ ଗୋଟେ ନାହିଁ କି ସ୍ତ୍ରୀ ଲୋକମାନେ ବହୁତ ଅସୁବିଧା ସମ୍ମୁଖୀନ ହେଉଛନ୍ତି ବସ୍ରେ ଯିବାବେଳେ ବହୁତ ବାଙ୍କ ଟାଙ୍କ କି ଗୋଟେ ଖାଲ ଉଞ୍ଚ ରାସ୍ତା ଖରାପ ଅଛି ବହୁତ କଦର୍ଯ୍ୟ ରାସ୍ତା ଅଛି ବହୁତ ଆକ୍ସିଡେଣ୍ଟ କି ବାଇକ କି ବସ୍ ସବୁ ପ୍ରକାର ଆକ୍ସିଡେଣ୍ଟ ହେଉଛି ସେ ଆକ୍ସିଡେଣ୍ଟରେ ଦେଖିକି ବି ବହୁତ ଲୋକ ବସ୍ କି ବାଇକରେ ଯିବା ପାଇଁ ବି ବହୁତ ଡରୁଛନ୍ତି ତ ରାସ୍ତା ବି ଠିକ୍ ନାହିଁ ଗୋଟେ ସ୍ତ୍ରୀ ଲୋକମାନଙ୍କ ପାଇଁ ଲାଟ୍ରିନ୍ କି ୱାସ୍ରୁମ୍ କି କିଛି ଗୋଟେ ବ୍ୟବସ୍ଥା ନାହିଁ ତ ସେ ବ୍ୟବସ୍ଥା ଥିଲେ ଆମେ ବହୁତ ଭଲ ହେଇଥାନ୍ତା ତ ବାଲେଶ୍ୱରର ଟାଉନ୍ ର ହସ୍ପିଟାଲ୍ର ହସ୍ପିଟାଲ୍ ଯାଏଁ ଯିବା ପାଇଁ ବହୁତ କଷ୍ଟ ହେଉଛି ମାନେ ବସ୍ରେ ବହୁତ ଭିଡ଼ ହେଉଛି କିନ୍ତୁ ରାସ୍ତା ରୋଡ଼ ବହୁତ ଖରାପ ଅଛି ବସ୍ଷ୍ଟପ୍ର ବ୍ୟବସ୍ଥା ବି ନାହିଁ ତ ସେଥିପାଇଁ ଆକ୍ସିଡେଣ୍ଟ ହେଉଛି ବସ୍ ଯିବା ରାସ୍ତା ବି ବହୁତ ଖରାପ ଆଉ ସେଥିପାଇଁ ଆମର ଯିବା ପାଇଁ ବହୁତ ଅସୁବିଧା ସମ୍ମୁଖୀନ ହେଉଛୁ